ଆମ ଅଞ୍ଚଲରେ ପ୍ରାୟ ଘରେ ପଶୁପାଲନ କରାଯାଉଛି ଯେମିତିକି ଗାଈ ଛେଲି ମେଣ୍ଢା କୁକୁର ତାପରେ କୁକୁଡ଼ା ଏମିତି ପଶୁଯାକ ସବୁ ପାଲନ କରାଯାଉଛି ଓ ସେମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ବି ସେମାନଙ୍କୁ ପୁଷ୍ଟିକାର ଖାଦ୍ୟ ବି ଦିଆଯାଉଛି ଆଉ ଏଟା ଆମ ଅଞ୍ଚଲର ଗୋଟେ ବ୍ୟବସାୟ କହିଲେ ବି ଚଳିବ ତାଙ୍କଠୁ ତାଙ୍କଠୁ ଆମେ ବି ବହୁତ ପୁଷ୍ଟିକର ଖାଦ୍ୟଯାକ ପାଉଛୁ ଆଉ ଏସବୁ ସମସ୍ତେ ପଶୁପାଳନ କରି ନିଜର ପେଟ ପୋଷୁଛନ୍ତି ନିଜେ ପଶୁପାଳନ କରି ତାଙ୍କର ଯେମିତିକି ମାଂସ ଆଉ ଅଣ୍ଡା କ୍ଷୀର ବିକିକି ସେମାନେ ନିଜର ପେଟ ଚଲଉଛନ୍ତି ପରିବାରକୁ ଚଲଉଛନ୍ତି ଆଉ ସେଥିପାଇଁ ଆମେ ବି ବହୁତ ପୁଷ୍ଟିକର ଖାଦ୍ୟଯାକ ସବୁ ପାଉଛୁ ଓ ପଶୁକୁ ବହୁତ ଯତ୍ନ ନେବାକୁ ପଡ଼ୁଛି ଏସବୁରେ ତେବେ ଯାଇକି ସେମାନେ ଭଲରେ କ୍ଷୀର ଦେଉଛନ୍ତି କି ସେମାନେ ଭଲ ଭାବରେ ରହୁଛନ୍ତି ଆଉ ଏଇଟା ଆମ ଅଞ୍ଚଲରେ ପ୍ରାୟ ସମସ୍ତଙ୍କ ଘରେ ହୁଏ